ଆପଣ ମାଁ ମଙ୍ଗଳା ଷ୍ଟେସନରୀ ଦୋକାନରୁ କହୁଥିଲେ କି ମୁଁ ଆପଣଙ୍କ ଦୋକାନର ପାଖ ଗାଁ ରୁ କହୁଥିଲି ମୁଁ ଏ ଗାଁକୁ ନୂଆକରି ଆସିଛି ତ ଏଇଟା ମୁଁ ଜାଣୁଛି କି ବହୁତ ଛୋଟ ଗାଁଟେ ଆପଣଙ୍କ ଦୋକାନରେ କ'ଣ ସବୁ ପ୍ରଡକ୍ଟ ମିଳିପାରିବ ମୁଁ ମୋ ଗାଁ କେନ୍ଦ୍ରାପଡ଼ା ମୁଁ ଆସିଛି ଆପଣଙ୍କ ଗାଁକୁ ଦୋକାନ ଯେଉଁଠି ଆଛି ତା' ପାଖ ଗାଁରେ ଆସିକି ରହୁଛି ମୁଁ ବେଶୀ କିଛି ଜାଣିନି ନା ଆପଣଙ୍କ ଦୋକାନ ବିଷୟରେ କିଛି ଶୁଣିଲି ତ ସେଥିପାଇଁ ଆପଣଙ୍କୁ କଲ କରି ଟିକେ ବୁଝିବାକୁ କିଛି ଚାଁହୁଛି ମୋର ଭଉଣୀର ବାହାଘର ଅଛି ଆଉ ମୁଁ ଆପଣଙ୍କ ଦୋକାନରୁ କିଛି ବାହାଘରର ସରଞ୍ଜାମ କିଣିବାକୁ ଚାଁହୁଛି ଆପଣଙ୍କ ଦୋକାନରେ କ'ଣ କ'ଣ ମିଳିପାରିବ ଟିକେ କହିଲେ ମୁଁ ଯାଇକି ଟିକେ ନେଇଆସିପାରନ୍ତି ମୁଁ ଏଇ ମାର୍ଚ୍ଚ ଫାଷ୍ଟ ୱିକ୍ରେ ଅଛି ଏଇ ବାହାଘରର ନେକ୍ଲେଶ ଆଉ ଆଇଲାଇନର ଲିପିଷ୍ଟିକ ଏସବୁ ଦରକାର ଅଛି ଚୁଡ଼ି ଧରିକା ସବୁ

ନାଇଁ ନାଇଁ ଏବେ ଟିକେ ପଇସାର ଅଭାବ ଅଛି ଆପଣ ଟିକେ କେମିତି କ'ଣ କମ ପଇସାରେ ଟିକେ ଦେଇଦେଲେ ଖୁସି ହୁଅନ୍ତି ଆପଣଙ୍କ ଦୋକାନରେ ଲାକ୍ମିର ପ୍ରଡକ୍ଟ ଅଛି ଆଜ୍ଞା ସବୁ ମିସେଇକି ଚାରି ପାଞ୍ଚ ହଜାର ଭିତରେ ହୋଇଯିବ ତ ଆଜ୍ଞା ଆଜ୍ଞା ଆପଣଙ୍କ ଦୋକାନରେ ସେସବୁ ବି ଆଟାଚି ବାକ୍ସ ଧରିକା ଆଜ୍ଞା ହଉ ଆଉ ମୁଁ ଆପଣଙ୍କ ଦୋକାନକୁ ଯାଇକି ନେଇକି ଆସିପାରିବି ଆଉ ଆପଣ ଦୋକାନଟା କୋଉଠି କହିବେ ମୁଁ କାଲି ସକାଳେ ମୁଁ କାଲି ସକାଳେ ଗଲେ ଚଳିବ ଆଜ୍ଞା ଆଜ୍ଞା

ହଉ ହଉ ମୁଁ ତ ବୁଝିନେଲି ଆଉ ମୁଁ କାଲି ଯିବି ମୁଁ ଏବେ ରଖୁଛି